ମୋର ବଡ଼୍ ସଫଳତା ମୁଁ ଟିଚର୍ ହିଁ ହେଟା ହିଁ ମୋର ବଡ଼୍ ସଫଲତା ବାପା ବି କହୁଥିଲେ ସଫଳ ଟିଚର୍ ହେବୁ ବୋଲି ବାପା ସତେ କଥା ଲାଗି ଏକା ଗଲା ବାପା ଟିଚର୍ ହିଁ ହେବୁ ବୋଲିଥିଲେ ଟିଚର୍ ହିଁ ଲାଗିଗଲି ମୁଁ ବାପା ବି ଭାରି ଖୁସିଥି ଥିଲେ ଫେମିଲି ବି ଖୁସି ଲାଗ୍ଲେ ମାଆ ବି କହେଲେ ବାବୁରେ ପାଇଗଲୁରେ ତୁଇ ବୋଲି ହେଟା ହି ମୋର ବଡ଼୍ ସଫଳତା ଚିଟର୍ ହିଁ ଆର୍ ମୁଁ ଯେବେ ଫାର୍ଷ୍ଟ୍ ଥର ଯାଇଥିଲି କ୍ଲାସ୍ ସାର୍ ବି କହିଲେ ବାବୁରେ ତୋକେ ଆମେ ପଢ଼ଉଥିଲୁ ଏବେ ତୁଇ ପଢ଼ାବୁ ବାବୁରେ ବୋଲିକରି ତ ସାର୍ ବି ଟିକେ କହିଲେ ପ୍ରଶଂସା ଲାଗିଲା ମୋକେ ବି ଭାରି ଟିକେ ଖୁସି ଲାଗିଲା ମୁଁ ଯେଉଁ ସ୍କୁଲ୍ରେ ପଢ଼ୁଥିଲି ତାହା ଏବେ କ୍ଲାସ୍ କରୁଛି ସେଇ ସ୍କୁଲ୍ ରେ ସେଟା ବି ଫାର୍ଷ୍ଟ୍ ମୋର ଇଚ୍ଛା ଲାଗିଲା ସାର୍ ବି କହିଲେ ବାବୁ ତୁ କ'ଣ ସବଜେକ୍ଟ୍ ପଢ଼ଉଛୁ ବୋଏଲା କେ ମୁଁ କହିଲି ସାର୍ ମୁଁ ପଲିଟିକାଲ୍ ସାଇନ୍ସ ପଢ଼ଉଛି ବୋଲି ହଁ ପଲିଟିକାଲ୍ ସାଇନ୍ସ୍ ବାବୁ ବୋଲିଲି ତା'ର୍ପରେ ସବୁ ଲୋକ୍ ତା'ର୍ପରେ ବାପା ବି ଘରକୁ ଗଲା ବାପା ବି କହିଲେ ବାବୁ କ'ଣ ସବଜେକ୍ଟ୍ ପଢ଼ଉଛୁ ବୋଏଲାକେ କହିଲି ବାପା ପଲିଟିକାଲ୍ ସାଇନ୍ସ ପଢ଼ଉଛି ବାପା ବୋଏଲାକେ ଯେ ହଁ ହଏ ହଏ ତମର୍ଟା କେତେ ନୁ କେତେ ବଜା ବୋଏଲାକେ ବୋଏଲାକେ ବାପା ମୋର୍ଟା ଦଶରୁ ଏଗାର ପଇଁଚାଲିଶ୍ ତକ୍ କ୍ଲାସ୍ ଅଛେ ତା'ର୍ପରେ ଆଏବି ବୋଲି କହେଲି ଯେ ବାପା ହଁ ହଁ ବଲ୍ଲେ ତା'ର୍ପରେ ଘରକୁ ଆଏଲା ବେଲେ ମାଆ ବି ପଚ୍ରାଲେ ବାବୁ ତୋର୍ ୟୁନିଫର୍ମ୍ ଫୁର୍ମି ଅଛେ କାଏଁ ସବୁ ସଫା କରିଦେବି ବୋଲି ଯେ ହଁ ମାଆ କରିଦିଅ ବୋଏଲି ତା'ର୍ପରେ ଗଲି ତା'ର୍ପରେ ଲୋକ୍ ବି ପଚାରିଲେ ବାବୁ ତୁ ପାଇଲୁ କିରେ ଟିଚର୍ ବୋଏଲା କେ'ଯେ ହଁ ହଁ ପାଇଲି ବୋଲ୍ଲି ମୁଁ ବି ତୋର୍ କ'ଣ ଆର୍ ସଫଳତା ହେଲା ସବୁ ତ ହେଲା ବୋଏଲା କେ'ଯେ ମୁଁ କହିଲି ମୋର୍ ଟିଚର୍ ହି ବଡ଼୍ ସଫଳତା ଆରୁ କିଛି ନାଇଁ ବୋଲ୍ଲି ତା'ର୍ପରେ ହଁ ହଁ ବୋଲ୍ଲେ ତା'ର୍ପରେ ମୋକେ ବି ଭାରି ଖୁସି ଲାଗିଲା ଟିଚର୍ ହେଲି ସବୁ ଲୋକ୍ ରେସପେକ୍ଟ୍ ଦେଲେ ସବୁ କହିଲେ ଆରମ୍ଭ ସବୁ ଲୋକ୍ ରେସପେକ୍ଟ୍ ଦେଇକରି କଥାବାର୍ତ୍ତା ହେଲେ ନେ ଆଉ ମୋକେ ତା'ର୍ପରେ ମୋକେ ବି ଖୁସି ଲାଗିଲା ମୁଇଁ ସଦାବେଲେ ଯାଏ ବୁଲେ ଖୁଲେ ସବୁ ବେକାରୀ ବୋଲୁଥିଲେ ମୋକେ ଯେତେବେଲେ ମୁଁ ଟିଚର୍ ପାଇଗଲି ସେତେବେଲେ ମୋକେ ଆର୍ ବେକାରୀ ବୋଲିଲେ ନାଇଁ ଏବେ ସବୁ ସପୋର୍ଟ୍ କରନ୍ ଯେନ୍ ଲୋକ୍ କଥାବାର୍ତ୍ତା ନାଇଁ ହେଉଥାଇ ସେ ଲୋକ୍ ସବୁ ପାଖକୁ ଆଇଲେ ସାର୍ ସାର୍ ବୋଲିଲେ ତା'ର୍ପରେ ମୋକେ ବି ଖୁସି ଲାଗିଲା କି ମୁଁ ବେକାରୀ ଥିଲାବେଲେ ଯେ କିଏ ପଚ୍ରଉ ନାଇଁଥାଇ ଟିଚର୍ ପାଇଲା ଦିନୁ ମୁଁ ସବୁ ସାର୍ ଫାର୍ ସବୁ ପାଖ୍କେ ମାନଇ ଆସିଲେ ଯେ ମୋକେ ମୋତେ ବି ଖୁସି ଲାଗେ ହେଟା ହିଁ ମୋର ବଡ଼୍ ସଫଳତା